ହଁ ହଁ ମୁଁ ଅକ୍ଟୋବର ପାଞ୍ଚ ତାରିଖରେ ଗୋଟେ ଡ୍ରେସଟା ଅର୍ଡର କରିଥିଲି ସେ ଡ୍ରେସଟା ବ୍ଳୁ କଲରର ସାର୍ଟଟା ବ୍ଳାକ କଲରର ପ୍ୟାଣ୍ଟଟା ଅଛି ହଁ କିନ୍ତୁ ଭଲ ପଡ଼ିଲା ସେ ଡ୍ରେସଟା ହଁ ସବୁ ଡ୍ରେସ ଅପେକ୍ଷା ସେ ଡ୍ରେସଟା କିନ୍ତୁ ଭଲ ପଡ଼ିଲା ଚାରିଶହ ଟଙ୍କା ନେଇଥିଲା ସାର୍ଟପ୍ୟାଣ୍ଟ ଦୁଇଟାଯାକ କିଣିଥିଲି ଯେ ଚାରିଶହ ଟଙ୍କା ନେଇଥିଲା ଅନଲାଇନ ଅର୍ଡର ହେଇଥିଲା ତାକୁ ଯେତେ ସଫା କରିକି ଯେତେ ଯାହା କାଚିକି ସଫା କଲେ ବି ସେ ଯେମିତିଆ କଲରକୁ ସେମିତି ରହୁଛି କପଡ଼ା ବି କିଛି ଖରାପ ପଡ଼ୁନି କପଡ଼ା ବି ଭଲ ପଡ଼ିଛି ହଁ ସେ ଡ୍ରେସଟା ଭଲ ଡ୍ରେସ କିନ୍ତୁ ପଡ଼ିଲା ସବୁଠୁ ହଁ ସେମିତିକା ଡ୍ରେସ ଏବେ ଏବେ ଆଉ ସେତେ ଆସୁନି କିନ୍ତୁ ସେ ଡ୍ରେସଟା ମୋ ପାଖରେ ଅଛି ଯେତେ ଯାହା କଲେ ବି ସେ ଡ୍ରେସଟା ଭଲ କିନ୍ତୁ ପଡ଼ିଯାଇଛି ହଁ ଆଉ ଅନଲାଇନରେ ସେଭଳିଆ ଡ୍ରେସ ମିଳିବ କି ମୁଁ ତ ଦେଖୁଥିଲି ଆଉ ଅନଲାଇନରେ ସେଭଳିଆ ଡ୍ରେସ କିଛି ଆସୁନି ସେଇ ଡ୍ରେସଟା ଭଲ ଅଛି କିନ୍ତୁ ହଁ ମୁଁ ଏ ଡ୍ରେସଟା ରେଗୁଲାର ୟୁଜ କରୁନି କେତେବେଳେ କୁଆଡ଼େ ଗଲା ଆସିକି କୁଣିଆମୈତ୍ର ବନ୍ଧୁ ବାନ୍ଧବ ଘର କେତେବେଳେ ଗଲା ଆସିକି ସେ ଡ୍ରେସଟା ୟୁଜ କରୁଛି ଭଲ ପଡ଼ୁଛି ସେ ଡ୍ରେସଟା କପଡ଼ା ବି ଭଲ ଅଛି ହଁ ପ୍ୟାଣ୍ଟ କପଡ଼ା ବି ଭଲ ଅଛି କଲର ବି ଛାଡ଼ିବାର ନାହିଁ ହଁ ଭଲ ଅଛି ସେଇଟା ହଁ ହଉ ମୁଁ ରଖୁଛି